ମୁଁ ରୋଷେଇ କରିବାକୁ ଭଲ ପାଏ କିନ୍ତୁ ମୁଁ ରୋଷେଇ କରିବି ଫାର୍ଷ୍ଟ ଟାଇମ୍ରେ ମୋ ଭାଇ ମୋତେ ମାଂସ ଆଣି ଦେଇଥିଲା ମୁଁ ରୋଷେଇ କରିବାକୁ ଜାଣିନଥିଲି ଯେତେବେଳେ ଜାଣିଲି ଯେ ଭାଇ ମାଂସ ଆଣିଦେଲେ ଘରେ କେହି ନଥିଲା ତା'ପରେ ମୁଁ ବସିକି ସବୁ ମସଲା କେମିତି ମା' କରୁଛନ୍ତି ସେମିତି ଦେଖି ଦେଖି ବୁଝିଲି ଯେ ମା' କେମିତି କରିଲେ ତା'ପରେ ମୁଁ ରୋଷେଇ କରିବାଟା ଆରମ୍ଭ କଲି ମୁଁ ସେଇଠି ଲଙ୍କା ଗୁଣ୍ଡ ଦେଲି ହଳଦୀ ଗୁଣ୍ଡ ଦେଲି ଲଙ୍କା ଗୁଣ୍ଡ ଦେଲି ହଳଦୀ ଗୁଣ୍ଡ ଜିରା ସବୁ ଗ୍ରାଇଣ୍ଡର୍ କରିକି ଦେଲି ତା'ପରେ ହେ ରୋଷେଇଟା ଗ୍ୟାସରେ ଲଗାଇଲି ଲଗାଇକି ରୋଷେଇ ମାଂସଟା ଧୋଇକି ଦେଲି ଆଳୁ ମଧ୍ୟ ଦେଲି ତା' ଭିତରେ ଦେଇକି ରୋଷେଇଟା କରିଲି ସମସ୍ତେ ଖାଇଲେ ଖାଇକି କହିଲେ ନା ଠିକ୍ ଅଛି ଲୁଣ ପକାଇଥିଲି ଲୁଣ ଦେଇଥିଲି ଯେମିତି ହେଲା ଭାଇ ମାନେ କହିଲେ ନା ଠିକ୍ ଅଛି ରୋଷେଇ ଅସୁବିଧା ନାହିଁ ସବୁ ଠିକ୍ ଅଛି ଏମିତି କଲି ଆଉ